ସାର୍ କେତେ ଲେଖାଁ କରିଛୁ ଆଏଁ ସାର୍ ସାର୍ ତ ମତେ ମାନିଆ ରଖିଛେ ଭାଏଲ୍ ବୋ ହଉ ଠିକ୍ ଅଛେ ମତେ ପହେଲା ତ ତାନେ ଗୁର୍ମର୍ ସାର୍ ଅଛେ କାଏଁ

ହଁ ଇ ବେଲେ ୟୁକୋ ସାର୍ ଦର୍କାର୍ ଅଛେ ବଲ୍ ତ ପଚାଶ ଲେଖାଁ ଆଏ ହେ ବୋ ଜହ ଦାମ୍ ନେଉଛୁ ପଚାଶ୍ ଟଙ୍କା ପଚାଶ୍ ଟଙ୍କା

ଆର ଦୁକାନେ ଚାଲିଶ୍ ବୋଲୁଥିଲା ତୁଇ ପଚାଶ୍ ବୋଏଲୁନ ଦଶ୍ ଟଙ୍କା ବଢ଼୍ଲା ଆଚ୍ଛା ହଉ ସେନେ ଗୁର୍ ଦେ ସେନେ ଗୁର୍ମର୍

ପଚାଶ୍ ଟଙ୍କା ବସ୍ତେ ସାର୍ ଆଚ୍ଛା

ୟୁକୋ ସାର୍ ଦେ ତ ୟୁକୋ ହେ ଦେ ତିରିଶ୍ ତିରିଶ୍ କେଜି ଦେ ଅଛେ ହଁ ହଁ ତିରିଶ୍ କେଜି ଦେ ଆରୁ ୟୁରିଆ ଦେ ପଚାଶ୍ କେଜି କେତେ ଲେଖାଁ କରିଛେ ଦାମ୍ ଅଶୀ କେଜି ହେଲା ଆରୁ କାଏଁ କାଏଁ ସାର୍ ଦେଲୁ କି ୟୁକୋ ଇ ତିରିଶ୍ କେଜି ଆରୁ ଗୁର୍ମର୍ ଦାନା ଏ ପଚାଶ୍ କେଜି ନାଇ

ହଁ ହଁ ହଁ ହଁ ହଁ ହଁ ଠିକ୍ ଅଛେ ହଁ ସାଇକେଲ୍ ଆନିଛେ ଧରିକିରି ଯିମି ଆର୍ କା'ଣା ସାଇକେଲ୍ରେ ତ ପଲାମି ବୋ ଇ କେରିଅର୍ ନ ହଁ କେରିଅର୍ ନ ଲଦିଲୁଦା ନେମି ଆର୍ ପଲାମି ଆର୍ କାଏଁ କର୍ମି କହ ହଁ ଆଚ୍ଛା ଇ

ହଁ ହଁ ଠିକ୍ ଅଛେ ଆଚ୍ଛା ତୋର୍ ଯେନ୍ ୟୁରିଆ ସାର୍ ଇ ଯେନ୍ ଦେଲୁ କେତେ ଟଙ୍କା ହେଲାକି ୟୁରିଆ ୟୁରିଆ ଆରୁ ୟୁକୋ ୟୁରିଆ ଆରୁ ଇ ୟୁକୋ ସାର୍ ବୋଲ୍ ତ କେତେ ଟଙ୍କା ହେଲା ଆଚ୍ଛା ଠିକ୍ ଅଛେ ପଇଁତିରିଶ ଶହ ଟଙ୍କା ନେଇ ଯା ଭାଇ ଆଚ୍ଛା ଠିକ୍ ଅଛେ ସେନ ଯେ କେନ୍ତା କାମ୍ ଦେବା ଖେତେ

ହଁ ହଁ ହଁ ହଁ ଠିକ୍ କହୁଛୁ ଯେ ଦୁଇ ଦିନ୍ ଯିବା ତ ଠିକ୍ ଅଛେ ସେଟା ପାଏନ୍ ଟିକେ ଧରାମି ପାଏନ୍ ଧରାମି ସାର୍ ମାର୍ମି ହଉ ଠିକ୍ ହଁ ହଁ ହଁ ହଁ ଠିକ୍ ଅଛେ ଠିକ୍ ଅଛେ ଆର୍ କା'ଣା କା'ଣା ଲାଗ୍ବା ହଁ ଠିକ୍ ଅଛେ ସେନେ ହଁ ଠିକ୍ ଅଛେ ପାଏନ୍ ବଲେଇ ନେମି ଆଚ୍ଛା ଠିକ୍ ଅଛେ ଆରୁ ସବୁ ଭଲ୍ ଅଛେ ଯେ ଆର୍ ଗୁଟେ ସାର୍ ନେବାର୍ ଥିଲା ବୋ ଆରୁ ଆର୍ ଗୁଟେ ଜିନିଷ୍ ହଁ ହଁ ହଁ ଠିକ୍ ଅଛେ ଠିକ୍ ଅଛେ ଠିକ୍ ଅଛେ ଭିଟାମିନ୍ ଫିଟାମିନ୍ ହେଇଛେ ଭାଏଲ୍ ସାରର୍ ଭିଟାମିନ୍ ଭିଟାମିନ୍ ଦେଲେ କାନ ସେ ଭିଟାମିନ୍ ଗୁଟେ ଦେ ତ ଫ୍ରି'ରେ